ଓଡ଼ିଶାର ଅନେକ ମନୋରଞ୍ଜନ କେନ୍ଦ୍ର ଅଛି ସେଥି ମଧ୍ୟରୁ ନନ୍ଦନକାନନ ଆମର ହେଉଛି ଗୋଟିଏ ମନୋରଞ୍ଜନ କେନ୍ଦ୍ର ପଶୁପକ୍ଷୀମାନେ ସେଇଠି ରହିଛନ୍ତି ବଟ୍ନି ଗାର୍ଡ଼େନ୍ ଅଛି ସେଇଠି ବୋଟିଂରେ ସବୁ ବୁଲାବୁଲି କରିବାକୁ ହୁଏ ତାପରେ ଗୋଲାପ ବଗିଚା ଅଛି ବିଭିନ୍ନ ପ୍ରକାର ମନୋରଞ୍ଜନ ସେଇଠି ଦେଖିବାକୁ ମିଳେ ତାପରେ ଭୁବନେଶ୍ୱରର ଏକ ନମ୍ବର ମାର୍କେଟ ହେଉଛି ଆମର ସପିଂ ମହଲ ସେଠି ସବୁପ୍ରକାର ଜିନିଷ ମଧ୍ୟ ମିଳେ ଆମର ରେସ୍ତୋରାଁ ମଧ୍ୟ ଅଛି ଇନ୍ଦିରା ଗାନ୍ଧୀ ପାର୍କ ଅଛି ସେ ବୁଲାବୁଲି କରିବାକୁ ଭଲ ଲାଗେ ଚିଲିକା ମଧ୍ୟ ଆମର ଗୋଟିଏ ମନୋରଞ୍ଜନ କାର୍ଯ୍ୟ ଚିଲିକା ତା' ମଝିରେ କାଳିଜାଇ ଅଛନ୍ତି ସେଇଠି ବୋଟରେ ଯାଇକି ବୁଲାବୁଲି ଚିଲିକା ଭିତରେ ପଶି ପାଣିରେ ଯାଇ ବୋଟରେ ବୁଲାବୁଲି କରାଯାଏ ତ ପକ୍ଷୀମାନେ ସେଇଠି ନିରାପଦରେ ବିଚରଣ କରନ୍ତି ସେଗୁଡ଼ାକ ମଧ୍ୟ ଦେଖିବାକୁ ଭଲଲାଗେ ଏମିତି ବିଭିନ୍ନ ପ୍ରକାର ଓଡ଼ିଶାରେ ସପିଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅଛି କ୍ଲବ ମଧ୍ୟ ଅଛି ଆଉ କଟକ ବାଲିଯାତ୍ରା ପଡ଼ିଆ ସେ ସେଇଠି ମଧ୍ୟ ବୁଲାବୁଲି କରାଯାଏ ମେଳା ଭୁବନେଶ୍ୱରରେ ମେଳା ଆଦିବାସୀ ମେଳା ଏନ୍ତି ଅନେକ ମେଳା ମଧ୍ୟ ଭୁବନେଶ୍ୱରରେ କରାଯାଏ ପ୍ରଦର୍ଶନୀ ସେଗୁଡ଼ାକ ଦେଖିବା ଏମିତି ଆମର ମନୋରଞ୍ଜନ କାର୍ଯ୍ୟକ୍ରମ ଓଡ଼ିଶାର ଅନେକ ଜାଗାରେ ଅଛି ଆଉ